ଆମ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ ଯିଏକି ବହୁତ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ପଦବୀରେ ରହି ଆସିଛନ୍ତି ସେ ବି ଜେ ଡ଼ି ପାର୍ଥୀ ଅଟନ୍ତି ସେ ନିଜର କୃତିତ୍ଵ ପ୍ରଦାନ କରିଛନ୍ତି ତାଙ୍କ ସେ ତାଙ୍କ ନାମ ହେଉଛି ବିଜୁ ପଟ୍ଟନାୟକ ଯିଏକି ଦେଶ ପାଇଁ ବହୁତ ବଡ଼ ବଡ଼ କାମ କରିକି ଯାଇଛନ୍ତି ଯାହା ତାଙ୍କ ନାମରେ ଏକ ବିମାନ ବନ୍ଦର ତିଆରି ହୋଇଛି